ଟ୍ରେକ ସମ୍ପୂର୍ଣ ହେବା ପରେ ବହୁତ ଆଶ୍ବସ୍ତି ଅନୁଭବ କରିଥାଉ ଯେତେବେଳେ ପର୍ଯ୍ୟନ୍ତ ଟ୍ରେକ ସମ୍ପୂର୍ଣ ହୋଇନଥାଏ ସେତେବେଳ ପର୍ଯ୍ୟନ୍ତ ଆମକୁ ପଦଯାତ୍ରା କରିବାକୁ ପଡ଼ିଥାଏ କିମ୍ବା ପର୍ବତ ଆରୋହଣ କରିବାକୁ ପଡ଼ିଥାଏ ସେହି ସମୟଟା ବହୁତ କଷ୍ଟରେ ଯାଇଥାଏ ଆମେ ଆଗରୁ ତାଲିମ ପାଇଥିଲେ ମଧ୍ୟ ଆମକୁ ପଦଯାତ୍ରା କରିବାରେ କିମ୍ବା ପର୍ବତ ଆରୋହଣ କରିବାରେ ବହୁତ କଷ୍ଟ ଅନୁଭବ ହୋଇଥାଏ ପ୍ରାୟତଃ ପର୍ବତ ଆରୋହଣ ସମୟ ରେ ଆମକୁ ଅଧିକ ଅମ୍ଳଜାନ ଦରକାର ହୋଇଥାଏ ଏବଂ ଯେତେବେଳେ ଆମେ ପଦଯାତ୍ରା କରି ବା ପର୍ବତ ଆରୋହଣ କରି ଆମର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଥାଉ ସେହି ସମୟରେ ଆମେ ଯେଉଁ ଦୃଶ୍ୟ ଦେଖିବାକୁ ପାଇଥାଉ ସେହି ଦୃଶ୍ୟ ଟା ବହୁତ ଆକର୍ଷିତ କରିଥାଏ ସେଥିପାଇଁ ଆମେ ବହୁତ ଆଶ୍ବସ୍ତି ଅନୁଭବ କରିଥାଉ ଯେତେବେଳେ ଆମେ ବହୁତ ଦୂର ପର୍ଯ୍ୟନ୍ତ ପଦଯାତ୍ରା କିମ୍ବା ପର୍ବତ ଆରୋହଣ କରି ଯାଇଥାଉ ଏବଂ ଆମର ସ୍ଥଳ ରେ ପହଞ୍ଚିଥାଉ ଆଉ ସେହି ଦୃଶ୍ୟଟକୁ ଉପଭୋଗ କରିଥାଉ